ମୋର ସବୁଠୁ ପ୍ରିୟ ସଙ୍ଗୀତଜ୍ଞ ହେଉଛନ୍ତି ଭିକାରି ବଳ ଯିଏକି ବହୁତ ସୁନ୍ଦର ସୁନ୍ଦର ଗୀତ ବୋଲିଛନ୍ତି ଆଉ ଆମ ଦେଶରେ ପରିଚିତ ହେଇଛନ୍ତି ତାଙ୍କର ଗୀତ ମୋତେ ବହୁତି ପସନ୍ଦ ଲାଗେ ଆଉ ମୋର ପ୍ରିୟ ଗୀତ ହେଉଛି ଠାକୁରଙ୍କ ଗୀତ କାରଣ ଠାକୁରଙ୍କ ଭଜନ ଶୁଣିବା ମାତ୍ରେ ହିଁ ମନରେ ଥିବା ସବୁ ଦୁଃଖ ସବୁ ଜଞ୍ଜାଳ ସବୁକିଛି ଦୂରେଇ ଯାଏ ଯାହାଫଳରେ କି ମୁଁ ଗୀତ ଗାଇବାକୁ ବହୁତ ଭଲପାଏ ଆଉ ମୁଁ ଠାକୁରଙ୍କ ଗୀତ ହିଁ ବୋଲୁଥାଏ ଯେମିତିକି ଆମ ସ୍କୁଲରେ ହେଉ କି ଆମର ସ୍ଥାନୀୟ ଅଞ୍ଚଳରେ ହେଉଥିବା କୌଣସି ଫଙ୍କ୍ସନ୍ ହେଉ କୌଣସି ଠାକୁରଙ୍କ କାର୍ଯ୍ୟକର୍ମରେ ଗୀତ ବୋଲିବା ପାଇଁ ହେଉ ମୋତେ ଯଦି କେବେ କିଏ ଡାକନ୍ତି ତ ମୁଁ ଯାଇ ଠାକୁରଙ୍କ ଗୀତ ବୋଲେ ଆଉ ମୋତେ ବହୁତ ଖୁସି ଲାଗେ ଆନନ୍ଦ ଲାଗେ ଯାହାଫଳରେ ମୋ ସମସ୍ତଙ୍କ ପାଖରେ ମୁଁ ବି ଗୀତ ଛୋଟ ମାଧ୍ୟମରେ ମୁଁ ପରିଚିତ ହୁଏ ସେମାନଙ୍କ ପାଖରେ